ହଁ ମୁଁ ମୋ ସାଙ୍ଗରେ ଉପହାର ମୋ ହାତର ତିଆରି କରିକି ମୁଁ ଉପହାର ଦେଉଛି ମୁଁ ଗୋଟେ ଫୁଲ ତୋଡ଼ା ବନାଉଛି ନାନା ରଙ୍ଗର ଫୁଲ ସବୁ ଦେଇ କରି ମୁଁ ଗୋଟେ ତୋଡ଼ା ବନାଉଛି ସେଟା ଡୋରି ଦେଇ କରି ବାନ୍ଧ ଦେଇ କରି ତାକୁ ମୁଁ ମୋ ସାଙ୍ଗର ଉପହାର ଦେଉଛି ସିଏ ମୋ ତାକୁ ଖୁବ୍ ଭଲ ପସନ୍ଦ ହେଉଛି ସିଏ ବି ମୋ ଜନ୍ମଦିନରେ ବି ସେମିତି ଗୋଟେ ତୋଡ଼ା କରିକି ମୋତେ ଦେଇଛନ୍ତି ନାହିଁ ସେ ମୋ ହାତର ସେ ତୋଡ଼ା ବହୁତ ଭଲ ସେଟା ଭଲ ଦିଶୁଛି ସିଏ ମୋତେ ଭଲ ଲାଗୁଛି ମୁଁ ସେମିତି କାମ କରିବା ପାଇଁ ଆଉ ମୁଁ ସେମିତି ତୋଡ଼ା ବନାଇବା ମୋତେ ଭଲ ଲାଗୁଛି ମୁଁ ସେମିତି ମୋ ସାଙ୍ଗ ଜନ୍ମଦିନ କାହାର ପାର୍ଟି କାହାର କେମିତି ହେଲେ ମୁଁ ସେମିତି ତୋଡ଼ା ବନାଇ କରି ସମସ୍ତଙ୍କ ସେମିତି ସେମାନେ ବହୁତ ଖୁସି ହେଉଛି ମୋର ହାତର କଳା ତିଆରି କରିବାକୁ ବହୁତ ଭଲ ଲାଗେ